ହଁ ହ୍ୟାଲୋ ଡ୍ରାଇଭର୍ ଭାଇ ଆମ୍କୁ କ୍ୟାବ୍ ଦରକାର୍ ଥିଲା ଆମେ ଧନୁଯାତ୍ରା ଦେଖି ଯିବାର୍ ଲାଗି ବାହାରିଛୁଁ ଫୋନ୍ କରିଥିଲୁ ତମ୍କୁ କ୍ୟାବ୍ ବୁକିଂ କରିଥିଲୁ ତମ୍କୁ ଫୋନ୍ କରିଥିଲୁ ଆମ୍କୁ କ୍ୟାବ୍ ଦରକାର୍ କେତେବେଲେ ତମେ ଆସ୍ବ ଜଲ୍ଦି ଟିକେ ଏତେବେଲେ ଆମ୍କୁ ଭଲ୍ ହେତା ଜଲ୍ଦି ଫେର୍ ଆମେ ଏତୁ କ୍ୟାବ୍ଟା ଜଲ୍ଦି ଆମ୍କୁ ଆମର୍ ନିକେ ଆନ୍ତ ବେଲେ ଭଲ୍ ହେତା ଆମେ ସିଆଡ଼ୁ ଦେଖି ଦୁଖା କରି ଫେର୍ ଜଲ୍ଦି ଏତୁ ଛୋଟ୍ କ୍ୟାବ୍ ହେ କେ ବଡ଼ କ୍ୟାବ୍ ହେ ଆମ୍କୁ ବଡ଼ କ୍ୟାବ୍ ଦରକାର୍ ଆମେ ଫ୍ୟାମିଲି ସହିତ ସଭେଁ ଯିମୁଁ ଆମେ ଫ୍ୟାମିଲି ସହିତେ ସଭିଏଁ ଯିମୁଁ କ୍ୟାବ୍ ଆମକୁ ଜଲ୍ଦି ଟିକେ ଦରକାର୍ ଥିଲା ଡ୍ରାଇବର୍ ଭାଇ କ୍ୟାବ୍ କ୍ୟାବ୍ର ଦାମ୍ଟା କେତେ କ୍ୟାବ୍ ହେ ଯହ ଦାମ୍ ହୋଇଯାଉଛି ଟିକେ କମ୍ ଦାମ୍ କର୍ତେ ବୋଲେ ଭଲ୍ ହେତା କ୍ୟାବ୍ ଜଲ୍ଦି ଟିକେ ଆନ୍ବ ବେଲେ ଆମେ ଜଲ୍ଦି ଯାଇ କରି ଦେଖିକରି ଆସ୍ମ କ୍ୟାବ୍ ଭାଇ ଜଲ୍ଦି ଆସନ୍ ଟିକେ ହଁ ଠିକ୍ ଅଛି କ୍ୟାବ୍ ନ ଆସିନେ ଯିଁମାଁ